ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ହେଉଛି ଚାଷ ଲୋକମାନେ ଏହି ବୃତ୍ତିରୁ ଦୂରେଇଯାଇନାହାନ୍ତି ଆଜି ପର୍ଯ୍ୟନ୍ତ ବି ଚାଷ ବାସ କରିକି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି ମୁଖ୍ୟତଃ ଆମର ଚାଷ ହେଲା ଧାନ ଚାଷ ହଳଦୀ ଚାଷ ଅଦା ଚାଷ ମାଣ୍ଡିଆ ଚାଷ ବିରି କୋଳଥ ଡାଲି ଜାତୀୟ ଦ୍ରବ୍ୟ ବି ସବୁ ଚାଷ କରୁଛନ୍ତି ଚାଷ କରି ସେମାନେ ବଜାରରେ ବିକ୍ରି କରି ନିଜେ ପ୍ରତି ପୋଷଣ ହୋଇପାରୁଛନ୍ତି ବିଭିନ୍ନ ଲୋକ ବି ଅଛନ୍ତି ମାଛ ଧରିକି ବ୍ୟବସାୟ କରି ବିକ୍ରି କରନ୍ତି ଆଉ ପ୍ରତିପୋଷଣ ହୁଅନ୍ତି ବ୍ୟବସାୟ କହିବାକୁ ଗଲେ ଛୋଟ ବଡ଼ ଦୋକାନୀ କିରାନା ଦୋକାନୀ ଆଉ ଖଲିପତ୍ର ଦୋକାନୀ ଏମିତି ବିଭିନ୍ନ ଦୋକାନ କରି ନିଜେ ବ୍ୟବସାୟ କରି ବି ପ୍ରତିପୋଷଣ ହେଉଛନ୍ତି କିଛି ପିଲାମାନେ ଯୁବପିଢ଼ିର ପିଲାମାନେ ଚାକିରି ବାକିରି କରିଛନ୍ତି ଆଉ ଚାକିରି ବାକିରି କରିକି ବି ନିଜେ ପ୍ରତିପୋଷଣ ହୋଇରୁଛନ୍ତି